ପୌରପାଳିକା ବା ପଞ୍ଚାୟତ ବିଭିନ୍ନ ପ୍ରକାରର କାର୍ଯ୍ୟରେ ସମ୍ପୃକ୍ତ ଯଥା ଗୋଟିଏ ପଞ୍ଚାୟତ ନିଜ ସହର ବା ନିଜ ଗ୍ରାମାଞ୍ଚଳକୁ ଡ଼େଭେଲପମେଣ୍ଟ ପଥରେ ଆଗକୁ ବଢ଼ାଇବା ପାଇଁ ବହୁ ପ୍ରଚେଷ୍ଟା କରିଥାଏ ଏବଂ ପଞ୍ଚାୟତରେ କାର୍ଯ୍ୟ ହେଉଛି ନିଜ ଅଞ୍ଚଳକୁ ଡ଼େଭେଲପମେଣ୍ଟ ବା ଅନେକ ପଥରେ ଆଗୁକୁ ବଢ଼ାଇବା ଯଥା ଜଳକ୍ଷେତ୍ରରେ ରାସ୍ତାଘାଟ କ୍ଷେତ୍ରରେ ଘର ଦ୍ଵାର କ୍ଷେତ୍ରରେ ଚାଷ ଜମି କ୍ଷେତ୍ରରେ ଏବଂ ଅନେକ ପ୍ରକାରର ଯୋଜନା କ୍ଷେତ୍ରରେ ପଞ୍ଚାୟତର ବଡ଼ ଭୂମିକା ରହିଅଛି ଯଦ୍ୱାରା ସେହି ଅଞ୍ଚଳର ଡ଼େଭେଲପମେଣ୍ଟ ହୋଇଥାଏ ଏବଂ ଆଗୁକୁ ବଢ଼ିଥାଏ